ଆମର୍ ଧର୍ମରେ ଅନେକ୍ ଶିକ୍ଷା ଦୀକ୍ଷା ରହିଛି ସମାଜ୍ କେ ଶିକ୍ଷା ଦୀକ୍ଷା ଦେବାର୍ ଲାଗି ସମାଜ ବିଷୟରେ ଲେଖା ହୋଇଛି ଆମେ ସେ ସବୁ ପଢ଼ିକିରି ଶୁଣିକିରି ଯାଣୁଛୁଁ ଆଉ ସେ ବିଷୟରେ ନେଇକିରି ଆମେ ସମସ୍ତେ ଯତ୍ନ ସ୍ନେହ ଏବଂ ପ୍ରେମରେ ସବୁ ଏ ଚଲି ଆସୁଛୁଁ ଆର୍ ସେହି ଟାକେ ନେଇକିରି ସଭି ଚଲି ଆସୁଚୁଁ କୌଣସି ଅସୁବିଧା ନେଇଁ ଆଉ ସମସ୍ତେ ଜାନୁଛୁଁ ଆର୍ କୌଣସି ଅସୁବିଧା ନାଇଁ ଆମର୍ ସମାଜରେ ଯାହା ଲେଖା ଯେଇଚେ ଆମର୍ ପୁରାଣ ପୁସ୍ତରେ ଯାହା ଲେଖା ଯେଇଚେ ସେଟା ବହୁତ ବଢ଼ିଆ ଲେଖା ହେଇଚି ସମାଜ କେ ଶିକ୍ଷା ବହୁତ ବଢ଼ିଆ ଦିଆ ହେଇଛେ କୌଣସି ଅସୁବିଧା ନାଇଁ ଆର୍ କୌଣସି ଆମକୁଁ ଅଶାନ୍ତି ନେଇଁ କର୍ବା